ମୁଁ ଗାଁ ରେ ବସବାସ କରୁଛି ମୋତେ ଗାଁରେ ବସବାସ କରିବାକୁ ଭଲ ଲାଗେ ଗାଁର ପରିବେଶ ସହରର ପରିବେଶ ସମ୍ପୂର୍ଣ୍ଣ ଅଲଗା କାହିଁକିନା ସହରରେ ଯିଏ ଯାହା କାମରେ କାର୍ଯ୍ୟ ବ୍ୟସ୍ତ ରହି ରହୁଥିବା ସମୟରେ ଗାଁରେ ସେସବୁ ଏତେ ପ୍ରଭାବ ପକାଇ ନ ଥାଏ ଲାଇଫଷ୍ଟାଇଲ୍ ଉପରେ ପ୍ରଭାବ ପକାଇ ନ ଥାଏ ଯେପରିକି ଗାଁରେ ଚାଷବାସ ଉପରେ ହିଁ ନିର୍ଭରଶୀଳ ଗାଁରେ ସମସ୍ତେ ଏକା ଏକାଠି ଏକ ଏକତ୍ରିତ ହୋଇ କାର୍ଯ୍ୟକୁ ଆଗକୁ ନେଇଥାନ୍ତି ତ ସହରରେ ସେପରି କିଛି ହେଇନଥାଏ ଗାଁରେ ଏକତ୍ରିତ ଯେଉଁ ଏକତ୍ରିତ ହବାର ଏକ ସଙ୍ଗଠନ ଥାଏ ସେଥିପାଇଁ ମୁଁ ଗାଁରେ ବସବାସ କରିବାକୁ ମୋତେ ଭଲ ଲାଗେ ଗାଁରେ ପାଣି ପବନ ସାମାଜିକ

ଗାଁର ସମାଜ ପାଣି ପବନ ସମ୍ପୂର୍ଣ୍ଣ ଅଲଗା କାହିଁକି ନା ଗାଁରେ ସତେଜ ସାମାଜିକ ପ୍ରାକୃତିକ ପରିବେଶ ବହୁତ ଭଲ ଲାଗେ